ଆମେ ଦୈନନ୍ଦିନ ଜୀବନରେ ବାର୍ତ୍ତାଳାପ କେମିତି କରୁଛୁ ଆମେ ସାଙ୍ଗ ସହିତ କଥା ହେଉଛୁ ଓଡ଼ିଆ ଭାଷାରେ ସେ ତୁ କେମିତି ଅଛୁ ଭଲ ଅଛୁ କି ନାହିଁ କୁଆଡ଼େ ଯାଇଛୁ କ'ଣ ଖାଇଛୁ ଆଉ ଛାର୍ ସାଙ୍ଗରେ କଥା ହେଲେ ଆମେ ସଂସ୍କୃତ ଭାଷାରେ ତା ସାଙ୍ଗରେ କଥା ହଉ ଯେ ସାର୍ ଆପଣ କେମିତି ଅଛନ୍ତି ଭଲ ଅଛନ୍ତି କି କେମିତି ପାଠ ପଢ଼ିବ ସେ ସାର୍ ମତେ ସେମିତି କହୁଛନ୍ତି ଏମିତି କଥା ହଉ କାହା ସାଙ୍ଗରେ ଗାଳି ଗୋଳ ଏମିତି ହେଲେ ତାଙ୍କ ସାଙ୍ଗରେ ଆମେ କଟୁ କଥା କହୁ ହେଁ ତୁଇ କେମିତି ମତେ ରାଗିକି ଏମିତି ଗାଳି ଦେବ କି ସେମିତି ଦେବ ସେମିତି କହିଦେଲି ତାକୁ ଗୀତ ଗାଇଲେ ତା ଗୀତ ଗାଇଲେ ଆମେ ସେଇଠି ମଧୁର ଶବ୍ଦ ବାହାର କରୁ ବ୍ୟବହାର କରୁ ତା